ନୃତ୍ୟ ବିଷୟରେ ସବୁଠାରୁ ଭୁଲ ଧାରଣା ହେଉଛି ଆମର ଗୋଡ଼ ହାତ ଠିକ ଭାବରେ କାର୍ଯ୍ୟକାରୀ ହେବା ଆମେ ଯଦି ଆମର ଗୋଡ଼ ଠିକ ଭାବରେ ନ ପଡ଼ିବ ତାହେଲେ ଆମ ନୃତ୍ୟ ମଧ୍ୟ ସୁନ୍ଦର ଲାଗିବ ନାହିଁ ଆମେ ଭାବୁ ଯେମିତି ହାତ ଗୋଡ଼ ହଲେଇଦେଲେ ନୃତ୍ୟ ହୋଇଯିବ କିନ୍ତୁ ପ୍ରକୃତରେ ସେମିତି ନୁହେଁ ନୃତ୍ୟ କରିବାକୁ ହେଲେ ଆମକୁ ବହୁତ ସାରା ପରିଶ୍ରମ କରିବାକୁ ହେବ ପ୍ରତିଦିନ ଅଭ୍ୟାସ କରିବାକୁ ହେବ ଏବଂ ଗୁରୁଙ୍କ ଠାରୁ ଶିକ୍ଷା କରିବାକୁ ପଡ଼ିବ କୋଉ ଷ୍ଟେପ କଲାବେେଳେ ଆମେ ଗୋଡ଼କୁ କେମିତି ରଖିବା ହାତକୁ କେମିତି କରିବା ସେହି ସମସ୍ତ ଶିକ୍ଷା ନିହାତି ଆବଶ୍ୟକ ରହିଛି କିନ୍ତୁ ଆମ ମନରେ ଭୁଲ ଧାରଣା ହେଉଛି ନୃତ୍ୟମାନେ ଆମେ ଯେମିତି ହେଲେ ହାତ ଗୋଡ଼ ହଲେଇକି ନାଚ ନାଚିଦେଲେ ତାହାକୁ ନୃତ୍ୟ କୁହାଯାଏ ଏମିତି ଭାବି ଦେଉଛେ ନୃତ୍ୟରେ କିଛି ନାହିଁ ନୃତ୍ୟରେ ଆମେ ଭବିଷ୍ୟତରେ କିଛି ନୃତ୍ୟ କରି ଆମେ ଭବିଷ୍ୟତରେ କିଛି କରିପାରିବା ନାହିଁ ଟଙ୍କା ରୋଜଗାର କରିପାର ନାହିଁ ଏମିତି ମଧ୍ୟ କେତେ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଅଛି କିନ୍ତୁ ଲୋକମାନେ ଜାଣିବା ନିହାତି ଆବଶ୍ୟକ ଯେ ଆମେ ନୃତ୍ୟ କରି ମଧ୍ୟ ଆମର ବୃତ୍ତିକୁ ଚୟନ କରିପାରିବା ଏବଂ ନୃତ୍ୟକୁ ବୃତ୍ତି ରୂପେ ବାଛି ଆମେ ରୋଜଗାରକ୍ଷମ ମଧ୍ୟ ହେଇପାରିବା ଏବଂ ରୋଜଗାର କରି ଆମରପରିବାରର ଭରଣ ପୋଷଣ ମଧ୍ୟ କରିପାରିବା